ହଁ ନମସ୍କାର ନମସ୍କାର ଆସିଲକି ଆସ ଆସ ବସ ହଁ ତମକୁ ଗାଁକୁ ଯିବି ବୋଲି ଭାବୁଥିଲି ଭଲ ହେଲା ଆସିଗଲ ଏ ଗୋଟିଏ ଭଲ ପ୍ରଗ୍ରାମ୍ ଗୋଟିଏ ଆସିଛି ଯେ ତୁମ ଗାଁରେ ୟୁଟିଲାଇଜେସନ୍ କରିବା ବୋଲି ହେଲଥ୍ ଉପରେ ହଇ ତୁମ ଗାଁଟା ବଡ଼ ଗାଁ ନା ପଞ୍ଚାୟତ ଭିତରେ ତୁମ ଗାଁ ସବୁଠୁ ବଡ଼ କି ନାଇଁ ସେଇଠି ଗୋଟିଏ ଡକ୍ଟର ଗୋଟିଏ ରଖବା ଫର୍ମାସିଷ୍ଟ ରଖବା ତାପରେ ଦୁଇଟା ଦିଦି ରହିବେ ଗାଁର ଏଇ ଗର୍ଭବତୀ ମା'ମାନଙ୍କୁ ଆଉ ମୋର ହୋଇ ସାନ ସାନ ଛୁଆ ମାନଙ୍କୁ ବି ପଢ଼େଇବା ପାଇଁ ଗୋଟିଏ ଦୁଇଟା ଦିଦି ରଖବା ଆହୁରି ଏ ରୋଷେଇ କାଜେ କରବା ପାଇଁ ବି ରଖବା ଏମତି ବଡ଼ ପ୍ରଜେକ୍ଟ ଏକା ଆସିଛି ହଇ ପରା ମୁଇଁ ତ ସେଇଟା ପଠେଇ ଥିଲି ପଠେଇ ଥିଲାରୁ ସେଠି ପ୍ରଜୋକ୍ଟ ଆସିଛି ଏବେ ମୋର ପାଖକୁ କରବା ପାଇଁ ବୋଲି କ'ଣ କରବା କେବେ ମୁଇଁ ତୁମ ଗାଁକୁ ଗଲେ ଗାଁରେ ସବୁଲୋକ ଥିବେ ସମସ୍ତଙ୍କୁ ବସେଇକିରି କଥା ହେବା ଟିକିଏ ହେଇଗଲେ ମୋତେ ଟିକିଏ କହିବ ଗାଁ ଗାଁ ଗାଁରେ ଲୋକମାନଙ୍କୁ କହିକରି ମୋତେ ଟିକିଏ ଡାକିଲେ ମୁଇଁ ଆସିକିରି ଗାଁରେ କଥା ହେବା ଆମର କ'ଣ ଦୁଇଟା ଦିଦି ରହିବେ ସାନ ଛୁଆମାନଙ୍କୁ ପାଠ ପଢ଼େଇବେ ଆଉ ବୁଢ଼ା ବୁଢ଼ୀମାନଙ୍କୁ ବି ଟିକିଏ ଅକ୍ଷର ତାଙ୍କୁ ଦସ୍ତଖତ ତ ସିଖେଇବେ ନା ଆଉ ଆଉ କ'ଣ ଆଉ ତୁମ ଗାଁରେ ତ ବେଶି ଲୋକ ଜ୍ୱର ବେମାର ହେଇକିରି ମେଡ଼ିକାଲ ସବୁବେଳେ ଆସୁଛନ୍ କେମିତି ହେଇ ସେ କେମିତି ସେମାନେ ଭଲରେ ରହିବେ ସେଇ ଉପରେ ଆମେ ଟିକିଏ ଚିନ୍ତା କରି କରି ଜାଗା ମିଳିଯିବ ତ ଗାଁରେ ଗୋଟେ ଘରଫର ଜାଗା ଗୋଟେ ଦରକାର୍ ଘର ଗୋଟେ ସେଠି ଇଏ କରିକି ସେଠି ଅଫିସ୍ ଭଳିଆ କରି ସେଠି ଏକା ରକ୍ତ ପରୀକ୍ଷା ହବ ସବୁ ପରୀକ୍ଷା ଫରୀକ୍ଷା ହେଇପାର୍ବ ଆଉ ଔଷଧପତର ବି ରହିବ ସେଟା କରବା ଗାଁର ଲୋକେ ସବୁ ସପୋର୍ଟ କରବେ ତ ସେଟା ମୁଇଁ ତ ଟିକିଏ ଦେଖବାର ଅଛି କେବେ ମୋତେ ଫୁରୁସତ୍ ମିଳିଲେ ଯିବି ଗାଁକୁ ଆଇବି ବୋଲି ଭାବୁଥିଲି ହଏ ପରା କ'ଣ କରବା ଆମ ଗାଁ କିସ କରବା ହଉ ଯେଉଁଟା ହେଇଯାଇଛି ସେଟାକୁ ଆଉ ଧରବ ନାଇଁ ଏବେ କିମତି ହେଇକରି ଭଲରେ ରହିବା ସେଟା ସେ ହିସାବରେ କାମ କରବା ସେ ହିସାବରେ କାମ କଲେ ଏକା ଆମର ଗାଁ ଭଲରେ ରହିଲେ ଆମକୁ ଭଲ ଆଉ ଆମର ଗାଁ ଖରାପ ହେଲେ ଆମକୁ ଭଲ ଲାଗିବ କି ହଇ ନାଇଁ ହଁ ମୁଇଁ ନମ୍ବର ନମ୍ବର କାର୍ଡ କାର୍ଡ ନେଇଥାଅ ହଉ ଠିକ୍ ଅଛି ହଉ ମୁଇଁ ଟିକିଏ ଯିବାର ଅଛି ଆଉଗୋଟେ ଗାଁକୁ ଆଜି ଟାଇମ୍ ଦେଇଛି ହଉ ମୁଇଁ ତୁମେ ଗଲାପରେ ଫୋନ୍ କର ତାରପରେ ଆଇବି ହୁଁ ହଏ ତୁମେ ଫୋନ୍ କଲେ ମୁଇଁ କହିବି କେବକୁ ଆଇବାଟା